ହଁ କୁହ ଦିନକୁ ଦିନ କେ ହେଇଯାଉଛି କ'ଣ କେ ହେଇଯାଉଛି ଦିନକୁ ଦିନ ଏବେ କ'ଣ ଲାଗୁନି କହୁଛି ଗାଁରେ କମି ଯାଇଛନ୍ତି ଗାଁରେ ଠିକ୍ ଅଛନ୍ତି ତମେ ତ ଟେଷ୍ଟ ଖାଲି ଇଏ କରୁଛ ଶୁଣନ୍ତୁ ଶୁଣନ୍ତୁ ଭାଇନା ଆମେ ଦଉଛେ ପୁରା ଠିକ୍ ଆପଣ ଟେଷ୍ଟ ଯଦି ଇଏ କରୁଛନ୍ତି ତାଙ୍କ ଆଗରେ କହନ୍ତୁ ତମର ତ ଠିକ୍ ଦଉଛି ଆପଣଙ୍କ ପାଖରେ କେମିତି ଠିକ୍ ରହୁନି ସମସ୍ତଙ୍କ ପାଖରେ ତ ଠିକ୍ ରହୁଛି ଆପଣ ପାଖରେ କେନା ଠିକ୍ ରହୁନି ଆପଣ କୁହନ୍ତୁ କେନା ଠିକ୍ ରହୁନି

ଆସନ୍ତୁ ଆସନ୍ତୁ ସେମାନେ ଆସୁଛନ୍ତି ଆସନ୍ତୁ ତାଙ୍କୁ ପଚାରିବା ଦେନେ ଜଣାପଡ଼ିବ ମୋର ଠିକ ହଉଛି କି ହଉନି ଏବେ ସାଙ୍ଗେ ସାଙ୍ଗେ ହେଲା ପରା ଆପଣ ପଚାରୁ ନାହାଁନ୍ତି ଆମର ଇଏକୁ ଏବେ ସାଙ୍ଗେ ସାଙ୍ଗେ ସେ ତିଆରି କଲେ ପରା ଆପଣ କ'ଣ ଏପରି କଥା କହୁଛନ୍ତି ଆରେ ସେଇଭଳିଆ ଏବେ ହିଁ ତିଆରି ହେଲା ଭାତ କ'ଣ ଆପଣ ସବୁବେଳେ ହଉଛି ସବୁବେଳେ ଆପଣ ସେଇ ସେଇ ତରକାରୀକୁ ଚାହୁଁଛନ୍ତି ସେଇ ଭାତକୁ ଚାହୁଁଛନ୍ତି ତାହାଲେ ମୁଁ ଆସିବିନି କ'ଣ ହେଇଛି କିଛି ହେଇନି କ'ଣଟା ହେଇଛି ଆରେ ଭାଇ ଆପଣ କ'ଣ ହେଇଛି ଏଁ ଆପଣ ଆପଣ ଖାଇବେ ତ ଖାଆନ୍ତୁ ନହେଲେ ଯାଆନ୍ତୁ ଏଇଠୁ ସାର୍ ଆପଣ ଆସି ତ ଏଇଠି କହୁଛନ୍ତି ଝଗଡ଼ା କରୁଛନ୍ତି ନା ମୁଁ କ'ଣ କହୁଛି ତ ତ ଆପଣ କ'ଣ କହୁଛନ୍ତି ଖାଇବାରେ କ'ଣ ଅସୁବିଧା ହଉଛି ଆପଣ କହୁଛନ୍ତି ଆପଣ କୁହ ତାପରେ ମୁଁ ଯାଇ ଖାଇବାରେ କ'ଣ ଅସୁବିଧା ଲାଗୁଛି ଆପଣ କୁହନ୍ତୁ ଆମେ ସେଇ ତାର ଇଏ କରିବା ଆପଣ କହୁଛନ୍ତି ମୁଁ ବୁଝିପାରୁଛି ତା ବିଷୟରେ ଆମେ ଧ୍ୟାନ ଦବୁ ହେଲା ଆପଣ ଦେଖନ୍ତୁ ଆମ ଖାଇବା ଠିକ୍ ଅଛି ତ ଆପଣ କହିଲେ ଆମେ ସେ ବିଷୟରେ ଧ୍ୟାନ ଦବୁ ହଉ ଠିକ୍ ଅଛି ଆମେ ଚେଷ୍ଟା କରିବୁ ଏବେ ଆପଣ ବସନ୍ତୁ ଖାଇ ନିଅନ୍ତୁ